ବଗିଚା କାମ କରିବା ପାଇଁ ପ୍ରଥମେ ବାଡ଼ କରିଥାଉ ତା'ପରେ ତା' ମାଟିକୁ ଉର୍ବର କରିବା ପାଇଁ ହଳ ଲଙ୍ଗଳ ସବୁ ବ୍ୟବହାର ହୋଇଥାଏ କୋଡ଼ି ଗଇନ୍ତି ଶାବଳ ସବୁ ବ୍ୟବହାର ହୋଇଥାଏ କୋଡ଼ି ଦ୍ଵାରା ହୁଡ଼ାକୁ ସମାନ କରାଯାଏ ଚାଞ୍ଛିକି ତା'କୁ ହୁଡ଼ା ସମାନ କରାଯାଏ ଚାଲିବା ପାଇଁ ବାଟ ରଖାଯାଏ ଲଙ୍ଗଳ ଲଙ୍ଗଳ କ୍ଷେତରେ ଚାଷ କରିବା ଦ୍ଵାରା ସେ ମାଟି ଉର୍ବର ହୋଇଥାଏ ନରମ ହୋଇଥାଏ ଆଉ ସେ ମାଟି ହାଲୁକା ହୋଇଥାଏ ଫସଲ ଚାଷ କରିବା ପାଇଁ ସେ ମାଟି ସହାୟକ ହୋଇଥାଏ ଘାସ ବାଛିବା ପାଇଁ ବି ତାର ଗୋଟେ କାଙ୍କ ଅଛି ସେଥିରେ ଘାସ ଆମେ ବାଛିଥାଉ ଖୁବ କମ ସମୟ ଭିତରେ ସେଥିରେ ଆମେ ଘାସ ସବୁ ପକାଇଥାଉ ଜଗଡ଼ା ସବୁ ସଫା କରିଥାଉ ଅଳିଆ ଆବର୍ଜନା ସବୁ ସେଥିରେ ସଫା ହୋଇଥାଏ ଆଉ ଗଡ଼ି ବି ବ୍ୟବହାର ହୋଇଥାଏ ବଗିଚା ପାଇଁ ସେଥି ଦ୍ଵାରା ଆମେ ମାଟିକୁ ସବୁ ଗୁଣ୍ଡ କରିକି ଆମେ ସମାନ କରିଥାଉ ସମତଳ କରିଥାଉ ଖାଲ ଢିପ ସବୁ ପଟା ଦେଇଥାଉ ଜମିରେ ବଳଦ ତାକୁ ନେଇଥା'ନ୍ତି ସବୁ ଦେଇଥାଉ ତା'ପରେ ବଗିଚା କାମରେ ସବୁ ଚାରା ସବୁ ଆଣିକି ଆମେ ଲଗାଇଥାଉ ଚାରା ଦେବା ପରେ ରାଞ୍ଜ ଆମେ ପୋତିଥାଉ ସେଥିରେ ଲହ ସବୁ ଗଛ ଲତା ଯେତିକି ସବୁ ସେ ବଲାଣି ଦେଇଥାଉ ସେଥି ଦ୍ଵାରା ସେ ଗଛ ଉପରକୁ ଉଠିଥାଏ ସେ ଫଳ ବି ଫଳିଥାଏ